ହଁ ମୁଁ ଭାବୁଛି ଆମ ପୃଥିବୀରେ ଯେମିତି ଜୀବନ ଅଛି ମଣିଷ ଅଛନ୍ତି ପଶୁ ପକ୍ଷୀ ଅଛନ୍ତି ଠିକ୍ ସେହିପରି ଅନ୍ୟ ଗ୍ରହରେ ମଧ୍ୟ ଜୀବନ ରହିଥିବ ଏବଂ ଆମ ଆମେ ଯେମିତି ସାଧାରଣ ଜୀବନଯାପନ କରୁଛେ ଖାଦ୍ୟ ଖାଉଛେ ପାଣି ପିଉଛେ ନିଶ୍ୱାସ ପ୍ରଶ୍ୱାସ ପାଇଁ ଅମ୍ଳଜାନ ଗ୍ରହଣ କରୁଛେ ଠିକ୍ ସେହିପରି ଭାବରେ ଅନ୍ୟ ଗ୍ରହରେ ଯେଉଁ ଜୀବନ ରହିଛି ଯେଉଁ ପ୍ରାଣୀମାନେ ରହିଛନ୍ତି ସେମାନଙ୍କର ମଧ୍ୟ କିଛି ଖାଦ୍ୟ ଥିବ ସେମାନେ କୌଣସି ଖାଦ୍ୟ ଖାଉଥିବେ ଏବଂ ଆମେ ଯେମିତି ନିଶ୍ୱାସ ପ୍ରଶ୍ଵାସରେ ଅମ୍ଳଜାନ ଗ୍ରହଣ କରି ଅଙ୍ଗାରକାମ୍ଳ ଛାଡ଼ୁଛୁ ଠିକ୍ ସେମିତି ସେମାନଙ୍କର ମଧ୍ୟ ସେମିତି କିଛି ପ୍ରକ୍ରିୟା ଥିବ ଏବଂ ଏହା ସହ ଆମେ ଯେମିତି ପାଣି ପିଉଛେ ସେମାନଙ୍କର ମଧ୍ୟ କିଛି ପାନୀୟ ଦ୍ରବ୍ୟ ଥିବ ସେମାନେ ତାକୁ ପିଉଥିବେ ଏବଂ ଆମେ ହେଉଛୁ ସାଧାରଣ ମଣିଷ ଆମ ପାଖରେ ବୌଦ୍ଧିକ ଶକ୍ତି ଅଛି ଠିକ୍ ସେମିତି ତାଙ୍କ ତାଙ୍କ ପାଖରେ ମଧ୍ୟ କିଛି ଶକ୍ତି ଥିବ ଯାହାକି ଅଲୌକିକ ଅଦ୍ଭୁତ ହୋଇଥିବ ଆମ ମଣିଷମାନଙ୍କଠାରୁ ଭିନ୍ନ ହୋଇଥିବ ଏବଂ ସେହି ଜୀବମାନେ ସେ ଅନ୍ୟ ଗ୍ରହରେ ରହିବା ପାଇଁ ତାଙ୍କର ଜଳବାୟୁ ମଧ୍ୟ ଭିନ୍ନ ହୋଇଥିବ ସେ ଆମ ଜଳବାୟୁରେ ବଞ୍ଚିବା ବଞ୍ଚିପାରିବେ ନାହିଁ ଆମେ ଯେମିତି ଅନ୍ୟ ଗ୍ରହକୁ ଗଲେ ସେଠାରେ ବଞ୍ଚିପାରିବା ନାହିଁ ଠିକ୍ ସେମିତି ସେ ସେ ଗ୍ରହର ଜୀବନ ମଧ୍ୟ ଅନ୍ୟ ଗ୍ରହରେ ବଞ୍ଚିପାରୁନଥିବ ଏମିତି ମୁଁ ଭାବୁଛି